ଆମେ ରୋଷେଇ କରୁଁ ଷ୍ଟିଲ୍ରେ ରୋଷେଇ କରୁଁ ତା ପରେ ଗଲା ଯେ ଷ୍ଟିଲ୍ ଗଞ୍ଜ୍ କଡ଼େଇ ଷ୍ଟିଲ୍ ଚାମଚ ଷ୍ଟିଲ୍ ସବୁ କିଛିରେ ଆମେ ବ୍ୟବହାର କରୁଁ ତ ଷ୍ଟିଲ୍ ଆମେ ଇଣ୍ଡକ୍ସନ୍ରେ ରାନ୍ଧଲେ ଆମକେ ସୁବିଧା ମିଲେ ଜଲ୍ଦି କିଛି ଜଲ୍ଦି ହୁଏ ଜଲ୍ଦି ଆମେ ରାନ୍ଧି ପାରୁଁ ଜଲ୍ଦି କରି ଆମେ ଛୁଆ ପିଲାକେ ପାଠ ସାଠ ପଢ଼ାବାର୍ କା ଯେ ରନ୍ଧା ବଟା ଜଲ୍ଦି ହେବା ବୋଲି ଆମେ ତାକେ ବ୍ୟବହାର କରୁଁ ଷ୍ଟିଲ୍ ହେଉଛି ବେଶୀ ସୁବିଧା ଇଣ୍ଡକ୍ସନ୍ ହେଉଛି ବେଶୀ ସୁବିଧା ଇଣ୍ଡକ୍ସନ୍ରେ ରାନ୍ଧଲେ ଜଲ୍ଦି କିଛି ହୁଏ ରନ୍ଧା ବଟା ସରେଇ କରି ଆମେ ଅଲଗା କାମରେ ଲାଗୁଁ ଅଲଗା କାମ କରୁଁ ତ ଆମେ ହେଥିର କାଜେ ଷ୍ଟିଲ୍ନେ ଏଖା ରାନ୍ଧୁ ଇଣ୍ଡକ୍ସନ୍ରେ ରାନ୍ଧୁ ଇଷ୍ଟି ଇଣ୍ଡକ୍ସନ୍ରେ ବହୁତ ବ୍ୟବହାର ମିଲେ ତ ଇଣ୍ଡକ୍ସନ୍କେ ବ୍ୟବହାର କରୁଁ ଲାଇନ୍ ପଇସା ବାନ୍ଧମୁ ବୋଲିକରି ବି ଆମେ ଇଣ୍ଡକ୍ସନ୍ ବ୍ୟବହାର କରୁଁ ଆର ଷ୍ଟିଲ୍ ସାମାରରେ ରୋଷେଇବାସ କରୁଁ ଭଲ କରି ଏଇଟା ଛୁଆ ପିଲାକେ ଇସ୍କୁଲ୍ ପଠାବାକେ ଯେ ଘରର ସୁବିଧା ମିଲବାର୍ କା ଯେ ଆମେ ଷ୍ଟିଲ୍ରେ ରାନ୍ଧୁ